ମୋର ପ୍ରିୟ ପୁସ୍ତକ ହେଲା ଡକ୍ଟର ପ୍ରତିଭା ରାଏଙ୍କର ପୁସ୍ତକ ଯାଜ୍ଞସେନୀ ଏହି ଯାଜ୍ଞସେନୀ ପୁସ୍ତକରେ ସ୍ତ୍ରୀମାନଙ୍କର ସମସ୍ତ ପ୍ରକାର ଚିନ୍ତାଧାରାକୁ ଅତି ଉନ୍ନତ ଭାବରେ ଦର୍ଶାଯାଇଛି ଯାହା ସମାଜର ଏକ ଆଦର୍ଶ ଭାବରେ ଗ୍ରହଣ କରାଯାଇଥିବାର ଦେଖାଯାଏ ଆଉ ଚଳଚିତ୍ର ମଧ୍ୟରେ ମହାଭାରତ ରାମାୟଣ ଏମିତି ଓଡ଼ିଆ ଚଳଚିତ୍ର ଗୁଡ଼ିକ ଅଛି ଯାହା ମୋତେ ଅତିପ୍ରିୟ ଲାଗେ ଏଇ ଚଳଚିତ୍ର ମାଧ୍ୟମରେ ସମାଜର ସମସ୍ତ ବର୍ଗମାନଙ୍କ ପାଇଁ କିଛି ଶିକ୍ଷଣୀୟ ବିଷୟ ରହିଛି ଟିଭି ଶୋ ମଧ୍ୟ ଆମମାନଙ୍କର ସମାଜକୁ ଅନେକ ଦିଗ୍ଦର୍ଶନ ଦେଇଛି ଯେପରି ସମାଜର ଶିକ୍ଷା ଦକ୍ଷତା ବିଷୟରେ ଅନେକ ସୂଚନା ଦିଏ ଆମର ପରମ୍ପରା ଭାରତୀୟ ସଂସ୍କୃତି ଓଡ଼ିଆ ସଂସ୍କୃତିକୁ ମଧ୍ୟ ଏହା ବ୍ୟବହାର କରି ଟିଭି ଶୋ ମାଧ୍ୟମରେ ରିଏଲିଟି ଶୋ ମାଧ୍ୟମରେ ଲୋକମାନଙ୍କ ମନୋରଞ୍ଜନ କରିଥାଏ